ସ୍ମାର୍ଟଫୋନ ଯେତିକି ଭଲ ସେତିକି ବି ଖରାପେ ଆଜିକାଲି ସବୁଠାରୁ ଛୁ ସବୁ ଛୁଆ ମାନେ ରିଲସ୍ କରୁଛନ୍ତି ଇନ୍ସଟାଗ୍ରାମ ରେ ଆଉ ତାପରେ ଆଗରୁ ତ କରୁଥିଲେ ଫେସବୁକ୍ ରେ କରୁଥିଲେ ଟିକଟକ୍ ଆଗରୁ ବାହାରିଲା ଛୁଆ ମାନେ ସବୁ କରୁଥିଲେ ଛୁଆମାନେ ବହୁତ ମୋବାଇଲି ପୁରା ପାଗଳ ହେଇଯାଉଛନ୍ତି ଆଜିକାଲି କା ଛୁଆ ମାନେ ସବୁ ମୋବାଇଲି ପାଇଁ ପୁରା ପାଗଳ ହେଇଯାଉଛନ୍ତି ଆଗରୁ କ'ଣ ମୋବାଇଲ ନଥିଲା ଏବେ ବି ଯୁଆଡ଼େ ଯିବାକୁ ପଡ଼ୁଛି ମୋବାଇଲ ରୁ ଲୋକେଶନ ଦେଖିକି ଯିବାକୁ ପଡ଼ୁଛି ସ୍ମାର୍ଟଫୋନ୍ ରେ ଆଉ କାହାକୁ ପଚାରିବାକୁ ପଡ଼ୁନି ମୋବାଇଲ ରେ ସବୁକଥା ଜଣା ପଡ଼ିବ ବଡ଼ ଫୋନ ସ୍ମାର୍ଟଫୋନ୍ ଭଲ ଛୁଆ ପିଲା ଯେ ମଝିରେ ଯେଉଁ ଲକଡାଉନ୍ ହେଲା ସବୁ ଛୁଆ ଛୁଆ ମାନେ ସବୁ ବେଶି ମୋବାଇଲ ଧଇଲେ ମୋବାଇଲ ରେ ପାଠ ଫାଟ ପଢ଼ିଲେ ପାଠ ପଢ଼ିବା ପାଠ କମ୍ ପଢ଼ିବେ କିନ୍ତୁ ମୋବାଇଲ ବସିକି ଅଧିକା ଦେଖିବେ ଛୁଆ ଛୁଆଙ୍କ ପାଇଁ ଟିକେ ଖରାପ କ'ଣ ଆଖି ପାଖି ଖରାପ ହବ ଛୁଆ ଙ୍କ ପ୍ରତି ଆଉ ମାନେ ଭଲ ମୋବ ସ୍ମାର୍ଟଫୋନ ଭଲ ଭଲ କିନ୍ତୁ ଫେସବୁକ୍ ଚଲାଉଛନ୍ତି ଇନ୍ସଟାଗ୍ରାମ ବହୁତ ଆଜିକାଲି ଛୁଆ ଇନ୍ସଟାଗ୍ରାମ ରେ ବହୁତ ୟେ କରୁଛନ୍ତି ରିଲସ୍ ବନଉଛନ୍ତି ଇନ୍ସଟାଗ୍ରାମ ରେ ରିଲସ୍ ବନଉଛନ୍ତି ଛୁଆମାନେ ଆଜିକାଲି ଆଉ ଏତେ ଆଗ ଭଳି ପାଠ ଫାଟ ପଢ଼ୁ ନାହାଁନ୍ତି ସେମିତି ଛୁଆ ଅଧିକା ମୋବାଇଲ ଧରିକି ଗେମ୍ ଖେଳୁଛନ୍ତି ମୋବାଇଲ ସ୍ମାର୍ଟଫୋନ ଯେତିକି ଯେତିକି ଭଲ ସେତିକି ବି ଖରାପେ କିଛି କଥା ନାହିଁ ଭଲ ସବୁଠୁ ଆଉ ଏଇ ଛୁଆ ବହୁତ ଦେଖୁଛନ୍ତି ନା ମାନେ ହେଇକି ରହିବା କଥା ଫେସବୁକ୍ ଚଲାଉଛନ୍ତି ଆଗରୁ ଫେସବୁକ୍ ଇନ୍ସଟାଗ୍ରାମ ଚଲଉଛନ୍ତି ଇନଷ୍ଟା ବହୁତ କରୁଛନ୍ତି ୟୁଟ୍ୟୁବ ବାହାରିଲାଣି ୟୁଟ୍ୟୁବ ରେ ବି ଛୁଆ ମାନେ ସବୁ ମୋବାଇଲ ଦେଖିକି ସବୁ ଛାଡ଼ି ଦଉଛନ୍ତି ଘରେ କାର କ'ଣ ହେଲା କେଉଁଠି କିଏ କ'ଣ କଲା ସବୁ ଛାଡ଼ି ଦଉଛନ୍ତି ମୋବାଇଲରେ